ହ୍ୟାଲୋ ଆପଣ ନିଗମ କ୍ୟାବ୍ ରୁ କହୁଛନ୍ତି ମୋ ଭାଇ ଦୁବାଇ ଆସିବ ଆସନ୍ତା ଆଠେ ମାର୍ଚ୍ଚ ଦିନ ଏଗାରଟା ବେଳେ ପହଞ୍ଚିବ କେନ୍ଦ୍ରାପଡ଼ାରେ ଆପଣ ତା ଆଗରୁ ଆସି ଭାଇର ବସ୍ ଷ୍ଟାଣ୍ଡ ପହଞ୍ଚିବାକୁ ପଡ଼ିବ ଆଉ ମୋତେ ଆମ ଗାଁ ସାଞ୍ଜରିଆ ରୁ ନେଇ କେନ୍ଦ୍ରାପଡ଼ା ବସ୍ ଷ୍ଟାଣ୍ଡରେ ପହଞ୍ଚାଇବେ ତା'ପରେ ମୁଁ ମୋର ଭାଇକୁ ନେଇକି ଆସିବି ମୋର ମୋବାଇଲ୍ ଆପ୍ ଉବେରରୁ ବୁକ୍ କରିଛି ମୋତେ ସାଞ୍ଜରିଆରୁ ନେଇ କେନ୍ଦ୍ରାପଡ଼ା ବସ୍ ଷ୍ଟାଣ୍ଡରେ ଛାଡ଼ିବେ ମୁଁ ତା'ପରେ ମୁଁ ମୋ ଭାଇକୁ ନେଇ ଆସିବି ନମସ୍କାର ଧନ୍ୟବାଦ